ଏଇଠି ବୁଲୁଛି ଆଉ ଟିକିଏ ଚାଷ କାମରେ ଟିକିଏ ବ୍ୟସ୍ତ ରହିଯାଉଛି ତ ଭଲ ସବୁ ଲାଗିଛି ତୋ ଫସଲ କ'ଣ ହେଇଛି କ'ଣ ତୁ ମେଡ଼ିସିନ୍ ପକେଇ ନଥିଲୁ ନା କ'ଣ

ଆଚ୍ଛା ଆମ ଏପଟେ ଭଲ ହେଇଁଛି କ'ଣ ଲଗେଇଥିଲୁ ସବୁ ଆମର ତ ଏପଟେ ଯାହା ଖୋଜିବୁ ତାହା ମିଳିବ

ହୁଁ ମୋ ଧାନ ମଣ୍ଡିରେ ଦିଆହେଇଛି ଫଳ ଫଳ ସବୁ ଲାଗିଛି କ'ଣ ଦରକାର ଥିଲା ନା କ'ଣ

ଏବେ ମୂଳା ଫଳିଛି ହଁ ଗୁଣ୍ଠେ ଖଣ୍ଡେ କରିଛି ଆଉ

ହୁଁ ହୁଁ ହଉ ଆସିକି ଆସିଲେ ମୋତେ କଲ୍ କରିବୁ ନେବୁ ଆଉ ହଉ ନେବୁ ଆଉ ଏଇ ଗୋଟେ କଥା ଆଉ କ'ଣ ତୁ ସବୁ ଲଗେଇଥିଲୁ ତୋ ତୁ ତୁ କ'ଣ ଧାନ କାଟିନୁ କ'ଣ ତୋର ସବୁ ଫସଲ ନଷ୍ଟ ହେଇଯାଇଛି ସାରୁ କଲୁନୁ ଆଉ କ'ଣ କରିଛୁ ସବୁ ଆଉ ସବୁ କ'ଣ କରିଛୁ ହୁଁ ଗାଜର ଫାଜର ଲଗା ଶୀତ ଦିନଟା ନା ଫଳ କ'ଣ ସବୁ ଲଗେଇଥିଲୁ

ହଉ ତୋର ଯେତେବେଳେ ଯାହା ଦରକାର୍ ହବ ମୋତେ କଲ୍ କରିବୁ ଆଉ ହଉ ହଉ ଠିକ୍ ଅଛି ହଁ ହଁ